ହ୍ୟାଲୋ ପ୍ରଶାନ୍ତ ହୋଟେଲ କହୁଥିଲେ କି ମୁଁ ଉମା ରାଣୀ ଲେଙ୍କା ବାଲିଆ ଯେଉଁ ବାଲିଆ ଗ୍ରାମରୁ କହୁଥିଲି ମୁଁ କିଛି ଖାଦ୍ୟ ଅର୍ଡ଼ର କରିଥିଲି ତିନିଟା ଚିକେନ ବିରିୟାନି ଦୁଇଟା ତନ୍ଦୁରି ବିରିୟାନି କିଛି ଛତୁ ଆଉ ପଲାଉ ସେଇଥିରୁ ତିନିଟା ଚିକେନ ବିରିୟାନି ମୋର ଦରକାର ନାଇଁ ପିଲା ଯେଉଁ ଥିଲେ ସେମାନେ ପଳାଇଗଲେ ଖାଦ୍ୟ ମୋର ସେ ଜିନିଷ ଦରକାର ନାହିଁ ମୁଁ କ'ଣ ନଷ୍ଟ କରିବି ଫୋପାଡ଼ିବି ଆପଣ ଯାହା କହିବେ ବରଂ ମୁଁ ଦେବି ପଇସା କିନ୍ତୁ ଆପଣ ଏ ତିନିଟା ଯାକ ଜିନିଷକୁ ରଖିଦିଅନ୍ତୁ ସେଗୁଡ଼ାକ କ'ଣ ନଷ୍ଟ କରିବି ଦୟାକରି ରଖିଦିଅନ୍ତୁ ଆଜ୍ଞା ମୋର ସେଇ ଖାଦ୍ୟଗୁଡ଼ିକ ନଷ୍ଟ କରିବା ଦରକାର ନାହିଁ ଆପଣ ଯାହା କହିବେ ସେଇ ମୂଲ୍ୟର ପଇସା ମୁଁ ଦେବି କିନ୍ତୁ ପିଲାମାନେ ପଳାଇଗଲେ ମୋର ସେହି ତିନିଟା ଜିନିଷ ଦୟାକରି ରଖିଦିଅନ୍ତୁ ଆଉ ଯେଉଁ ଜିନିଷଗୁଡ଼ିକ ଅଛି ମୋତେ ଦିଅନ୍ତୁ ଆଜ୍ଞା ରଖୁଛି